ଆମ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଭଲ ଚାଷ ହୁଏ ଧାନ କିମ୍ବା ସୋରିଷ ଆଉ ମୁଗ ଗହମ ଆଖୁ ଯେଉଁଥିପାଇଁ କି ଆମ ଆସ୍କାରେ ଆମର ଏକ କଳ ରହୁଛି ଚିନି କଳ ଯେଉଁଥିପାଇଁ କିି ଆମ ଆଖୁ ଚାଷ ହେଲା ପରେ ଆମ କତିକି ବହୁତ ଆମେ ବହୁତ ଦରରେ ଆମକୁ ବିକିବା ପାଇଁ ସୁଯୋଗ ମିଳୁଛି ଯେଉଁଥିପାଇଁକି ଆମେ ଆଖୁ ଚାଷ କରିବା ପାଇଁବି ବହୁତ ଭଲ ପାଉ ତାପରେ ମଧ୍ୟ ବି ଆମ ଗଞ୍ଜାମ ଜିଲ୍ଲାରେ ସୋରିଷ ତାପରେ ସୂର୍ଯ୍ୟମୁଖୀ ଫୁଲ ଆଉ ଆମର ଚିନାବାଦାମ ଏବଂ ରାଶି ଦାରା ଯାହାଦ୍ୱାରା କିି ଆମେ ତେଲ ବାହାର କରୁ ତେଲ ବାହାର କରିକିନା ଆମେ ବହୁତ ଦେଶକୁ ବି ଆମେ ରପ୍ତାନି କରିଥାଉ ଯେଉଁଥିପାଇଁ କିି ଆମକୁ ଭଲ ଦରରେ ଆମକୁ ପଇସା ମିଳିଥାଏ ଆଉ ଆମେ ଆମ ଆମେ ଆମ ଫସଲଗୁଡ଼ିକୁ ଆମେ ବହୁତ ଦେଖାଶୁଣା କରୁ ଯେଉଁଥିପାଇଁକିି ଆମେ ପିଡ଼ିଆ ଖତ କିମ୍ବା କୀଟନାଶକ ଔଷଧୀୟ ଆମେ ସବୁ ଏହାକୁ ଆମେ ଯୋଗେଇଥାଉ ଯୋଉ ଯୋଉ କାରଣ ଯୋଗୁଁ ଆମର ଫସଲଗୁଡ଼ିକ ବହୁତ ଭଲ ହୁଏ ଯେଉଁଥିପାଇଁକି ଆମକୁ ଭଲ ଦରରେ ବି ଆମକୁ ପଇସା ମିଳିଥାଏ ଆଉ ଆମେ ସୋରିଷ ପେଡ଼ିକିନା ଆମେ ସୋରିଷ ତେଲ ବାହାର କରୁ ଆଉ ରାଶି ପେଡ଼ିକିନା ଆମେ ରାଶି ତେଲ ବାହାର କରୁ ଏବଂ ଏବଂ ଆମର